କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନଗୁଡ଼ିକୁ ବହୁତ ସୁନ୍ଦର ରୂପେ ଦାୟିତ୍ୱ ଦିଆଯାଇଛି ଯଥା ପୁତୁଡ଼ି ପୁତୁଡ଼ିରେ ରହିଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ଦୃଶ୍ୟ ମଧ୍ୟ ବହୁତ ସୁନ୍ଦର ରୂପେ ସଜ୍ଜଜିତ କରାଯାଇଛି ଦ୍ୱିତୀୟରେ ରହିଅଛି ପକ୍ଡ଼ାଝର କାଟରାମାଲା ଦାରିଙ୍ଗବାଡ଼ି ଏଭଳି ବିଭିନ୍ନ ଗୁଡ଼ିଏ ସ୍ଥାନଗୁଡ଼ିକ ରହିଅଛି ଯାହାକି ପ୍ରାକୃତିକ ସମ୍ପଦରେ ଭରପୁର ହୋଇ ରହିଅଛି ଏହା ଆମ କନ୍ଧମାଳ ଜିଲ୍ଲାକୁ ବହୁତ ରୂପେ ପ୍ରଭାବିତ କରୁଛି ପ୍ରାକୃତିକ ପରିବେଶ ସମ୍ପଦ ଏଠାରେ ଭରପୁର ହୋଇ ରହିଅଛି କନ୍ଧମାଳ ଜିଲ୍ଲାରେ ପରିବହନର ସୁବିଧା ମଧ୍ୟ ବହୁତ ସୁନ୍ଦର ରୂପେ ତିଆରି କରାଯାଇଛି ରାସ୍ତାଘାଟ ବହୁତ ଭଲ ରୂପେ ତିଆରି କରାଯାଇଛି ଗ୍ରାମାଞ୍ଚଳକୁ ମଧ୍ୟ ପରିବହନର ସୁବିଧା ରହିଅଛି ଏଠାରେ ଏହା ବହୁତ ସୌନ୍ଦର୍ଯ୍ୟ ରୂପେ ଦେଖାଯାଏ